ଯୁବ ପିଢ଼ି କହିଲେ ଆମେ ମଧ୍ୟମ ପିଢ଼ି କହିଲେ ଆମ ବାବା ମା ପୁରୁଣା ପିଢ଼ି କହିଲେ ମୋ ବାବାଙ୍କ ବାପା ମାନେ ଜେଜେ ଜେଜେମା ମାନେ ପୁରୁଣା ପିଢ଼ିର ଅଟନ୍ତି ସେହି ସମୟରେ ସେ ମାନେ ପୁରୁଣା ପିଢ଼ି ଲୋକମାନଙ୍କ ଅତ୍ୟନ୍ତ ମାନେ ପୁରାଣ ପଢ଼ିବା ପାଇଁ ଭଲ ପାଆନ୍ତି ସେ ବହୁତ ଧାର୍ମିକ ଲୋକ ଥିଲେ ମାନେ ତାଙ୍କର ଧାର୍ମିକ ଜ୍ଞାନ ଅଧିକା ତାଙ୍କର ମାନେ ମାନେ ଭଗବାନଙ୍କ ବିଷୟରେ କିଛି ବିଷ୍ଣୁ ପୁରାଣ ହେଉ କି ଭାଗବତ ହେଉ ସେ ବିଷୟରେ ସେ ମଧ୍ୟ ପଢ଼ିବା ପାଇଁ ଭଲ ପାଆନ୍ତି ପଢ଼ିବା ସହିତ ମଧ୍ୟ ସମସ୍ତଙ୍କୁ ସେ ଶୁଣିବାକୁ ମଧ୍ୟ ଭଲ ପାଆନ୍ତି ଆଉ ମାନେ ପୁରୁଣା ପିଢ଼ି କହିଲେ ଆମ ବାବା ବୋଉ ସେମାନେ ଏବେ ସେ ସମୟ ତ ସେ ବି ସବୁ ଭଲ ଭଲ ମାନେ ନାହିଁ ପୁରାଣ ପଢ଼ିବା ପଢ଼ିବାକୁ ଭଲ ପାଉ ନାହାନ୍ତି ସେ ଟିଭି ମାନେ କେମିତି ଟିଭି ଦେଖିବା ପରିବେଶ କେମିତି ସଫା ତ ରହିବ କେମିତି କ'ଣ ହେବ ସେହି ସମୟରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି ଆଉ ଆମେ ଯୁବପିଢ଼ି ତ କହିଲେ ଆମ ଆମକୁ ବୁଝାଇଥାଏ ଯୁବପିଢ଼ି ଆଉ ଆମେ ତ ଆଉ ଏବେ ତ ସେମିତି କିଛି ନାହିଁ ଏବେ ତ ଟେଲିଭିଜନ ବାହାରି ପଡ଼ିଲା ମୋବାଇଲ ଏହିସବୁ କମ୍ପୁଟର ଏସବୁ ଉନ୍ନତିକରଣ ହେଲା ଏହି ସମୟରେ ଆମେ ସେ ପୁରୁଣା ମାନେ ପୂର୍ବ ପିଢ଼ି କି ଆମକୁ ଭାବୁନୁ ସେ ବିଷୟରେ କିଛି ସେ ମାନେ ସେ ଗୋଟିଏ ଆମେ ପଢ଼ିବାକୁ ମଧ୍ୟ ଭଲ ପାଉନୁ ଆମକୁ ତ ଫୋନ ବାୟା କଲା ଆଉ ଆଉ ଆମେ ତ ଫୋନ ତ ଯେତେବେଳେ ଦେଖିବୁ ରାସ୍ତାରେ ଗଲା ବେଳେ ଫୋନ ବାଟରେ ଗାଧୋଇ ଗଲା ବେଳେ ଫୋନ ସଦାବେଳେ ଖାଲି ଫୋନ ଫୋନ ବ୍ୟବହାର ମାନେ ଏମିତି ସନ୍ତୁଳନ କେମିତି ରଖିହେବ ନା ଯେତେବେଳେ ଆମେ ସମସ୍ତଙ୍କୁ ଭଲ ପାଇବା ବଡ଼ ମାନଙ୍କୁ ସମ୍ମାନ ଦେବା ଏବଂ ମାନେ ଧାର୍ମିକ ଚିନ୍ତାଧାରା ଆମର ବଢ଼ାଇବା କିଛି ପୁରୁଣା ପୁସ୍ତିକ ହେଉ କିଛି ମାନେ ଭାଗବତ ହେଉ ରାମାୟଣ ହେଉ ସେ ବିଷୟରେ କିଛି ଜ୍ଞାନ ପଢ଼ିବା ଏମିତି ହେଲେ ବଡ଼ମାନଙ୍କୁ ମଧ୍ୟ ସମ୍ମାନ ଦେବା ସହିତ ଭଲ ପାଇବା ବଡ଼ମାନଙ୍କ ସହିତ ଏମିତି ମାନେ ଭଲରେ ମିଶିବା ସେମିତି ହେଲେ ଆମ ଭିତରେ ମାନେ ସନ୍ତୁଳନ ରକ୍ଷା ପାଇ ପାରିବ